ଆମକୁ ଯେଉଁ ଭଲ ଥରେ ଭଲ ଲାଗିଯାଏ ସେଇ ଫଲକୁ ଆମେ ରଖୁଛୁ ତା' ମଞ୍ଜିକୁ ପଚେଇକି ଶୁଖେଇକି ତାପରେ ତାକୁ ଲଗଉଛୁ ଲଗାଇଲା ପରେ ଧୀରେ ଧୀରେ ପାଣି ଦେଉଛୁ ସେଠୁ ମଞ୍ଜିରୁ ଗଛ ବାହାରୁଛି ଗଛ ବାହାରିକି ଧୀରେ ବଡ଼ ହେଉଛି ଗୋଟେ ଦୁଇ ବର୍ଷ ଦେଢ଼ ବର୍ଷ ଲାଗୁଛି ସେ ଗଛକୁ ବଡ଼ ହେବା ଗଛ ବଡ଼ ହେଲା ପରେ ସେଥିରେ ଫୁଲ ଆସୁଛି ଫୁଲ ଆସିଲା ପରେ ସେଇଠି ଫଲ ହେଉଛି ଭଲ ହେଲା ପରେ ଆମେ ତାକୁ ଧୀରେ ଧୀରେ କ ଫାଷ୍ଟ କଞ୍ଚାର ହେଉଛି ତାପରେ ଧୀରେ ଧୀରେ ପାଚୁଛି ପାଚିଲା ପରେ ତାକୁ ଆମେ ଖାଉଛୁ ଖାଇଲା ପରେ ତାପରେ ଆମେ ଯତୁ କଳାଳପ ଗଛ ଲଗେଇବୁ କଳପ ଗଛ ଲଗେଇଲେ ଅଧିକ ସମୟ ଲାଗୁ ନା ଧୀରେ ଧୀରେ ହୋଇ ଧୀରେ ଧୀରେ ଅତି ଶୀଘ୍ର ହେଇଯାଉଛି ତାପରେ ସେ ସେହି ଫଳଟାକୁ ଆମେ ପଚିବାକୁ ପଡ଼ୁ ନାହାନ୍ତି ତାକୁ ଆଣିକି ଖାଇପାରୁୁ ଯେମିତି କଲପର ଆମ୍ବ ଯେମିତି ହେଇଥାଏ ସେଇ ଆମ୍ବ ଆମ୍ବରେ ସବୁ ତ ହେଇଥାଏ ଯେମିତି ଗଛ ଆମ୍ବ ଆମ୍ବ କଲାପ ଆମ୍ବ ଅତିଶୀଘ୍ର ହେଇଯାଏ ଓ ଯାହା ମାଟି ଭଲ ଥିଲେ ଗଛ ବି ଭଲ ହେଇପାରେ ଆଉ ପାଣି ସମୟରେ ପାରିଲେ ଠିକ ମତ ହେଇଯାଏ ଯେମିତିକି ପାଣି ସଞ୍ଜବେଳରେ ଦେଇଥାଏ ଗଛ ଅଛି ଯେତିକି ପରିମାଣରେ ଦେବା ସେତିକି ପରିମାଣରେ ଦେଲେ ଭଲ ହେଇଥାଏ ତାପରେ ତାକୁ ଯତ୍ନ କରିବାକୁ ପଡ଼ିଥାଏ ଅଯତ୍ନରେ ହେଇପାରିବ ନାହି ଯତ୍ନ କରି ରଖିଲେ ହେବ ସେମିତି ଆମ ଗଛରେ ଅଧିକ ସମୟରେ ଗଛ ପାଣି ଦେଲେ ସେ ଗଛଟା ଭଲ ହେଇଥାଏ ମଞ୍ଜି ବି ଭଲ ହେଇଥାଏ ଆଉ ଯେତିିକ ଅଧିକ ଯତ୍ନ ନେବ ତାହେଲେ ଗଛର ପରିମାଣ ଅଧିକ ଭଲ ହେଇଥାଏ ଯେମିତିକି ଆମ୍ବ ଗଛରେ ଆମ୍ବ ଭଲ ହେଇଥାଏ ଆମ୍ବ ପାଚିଲା ପରେ ସେ ଆମ୍ବଟା ଖାଇବାକୁ ଅଧିକ ମିଠା ଲାଗିପାରେ ସେହି ବିଷୟରେ କରିବା ପରେ ଏବା ପାଇଁ କିଛି ପରିମାଣରେ ଖର୍ଚ୍ଚ ହେଇ ପାରିନଥାଏ ମଞ୍ଜି କିଧିବା ପଡ଼କୁ ପଡ଼ିନଥାଏ ଘରେ ବସିକେ ତୁମେ ମଞ୍ଜି କରିପାରିବ ସେହି ବିଷୟରେ ସମସ୍ତେ କହୁଛନ୍ତି ଆଉ ଏବେ ତ ନର୍ସରୀରେ ବି ଗଛ ବିକୁଛନ୍ତି ଯେମିତି ଆମ୍ବ ଗଛ ବିରି ଗଛ ଫୁଲ ଏବେ ଗାଁରେ ମଧ୍ୟ ବିକିବାକୁ ଆସୁଛନ୍ତି ନର୍ସରୀରେ ବି ଯିବାକୁ ପଡ଼ୁନାହାନ୍ତି ଏମିତି ସାହାଯ୍ୟ ମାନେ ଭଲ ହୁଏ କିଛି ଅସୁବିଧା ହୁଏ ନାହିଁ ଯେମିତିକି ଗଛ ପନିପରିବା ହେଇଥାଏ ଯେମିତି ଅମୃତଭଣ୍ଡା ଆମ୍ବ କଦଳୀ ସବୁ ଖାଇପାରେ ଆମେ ଯେମିତି କାକୁଡ଼ି କଲରା ସବୁ ପୁଷ୍ଟିକର ଖାଦ୍ୟ ଆମେ ଘରେ ଲଗେଇଲେ ଭଲ ହେଇଥାଏ ବାହାରୁ ଆଣିଲେ ସାର ସବୁ ଦେଇଥାଏ ସାର ଖାଇଲେ ଦେହ ଖରାପ ହେଇଥାଏ ଘରରେ ସବୁ ଗୋବର ସାରରେ ତିଆରି ହୋଇଥାଏ